ହଁ ମ୍ୟାଡମ୍ କୁହନ୍ତୁ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା

ହଁ ହଁ ମୁଁ ଗୋଟେ କାମ କରନ୍ତୁ କାଲି ସକାଳେ ଆସିଲେ ନେଇଯିବେ ଆଉ ନାଇଁ ଯଦି ଏବେ କାହାକୁ ପଠେଇଲେ ମଧ୍ୟ ପଠାନ୍ତୁ ନେଇଯିବେ ନାଇଁ ଯଦି କାଲି ପେପର୍ ଦେଲାବେଳକୁ ଆସିବାକୁ ଆସିବା ଟାଇମ୍ରେ ନେଇଯିବେ କ୍ୟାସ୍ଟା ଆଜ୍ଞା ଆଜ୍ଞା ହଉ କାଲି ସକାଳେ ଆସିଲେ ଦେଇଦେବି ଆଉ ଆଜ୍ଞା ଆଜ୍ଞା ଆଜ୍ଞା ନାଇ ଯଦି ଫୋନ୍ ପେ କହିବେ ଫୋନ୍ ପେ ନହେଲେ ଦେଇଦେବି ଏବେ ଆଜ୍ଞା ଆଜ୍ଞା

ଠିକ୍ ଅଛି ଠିକ ଆପଣ ଗୋଟେ କାମ କରନ୍ତୁ ହୱାଟସଅପ୍ରେ ଏ ନମ୍ବରଟାରେ ପଠେଇ ଦିଅନ୍ତୁ ହେଲା ନହେଲେ ହାଏ ଲେଖିକି ପଠେଇ ଦିଅନ୍ତୁ ହାଏ ଲେଖିକି ପଠେଇଦେଲେ ମୁଁ ଆପଣଙ୍କ ପଇସାଟା ମୋବାଇଲ୍ରେ ଏଇ ଫୋନ୍ ପେ ଟ୍ରାନ୍ସଫର୍ କରିଦି ଆଜ୍ଞା ଓକେ ଓକେ ହଁ ହଁ ଓକେ